ଆମ ଧର୍ମ ଆମକୁ ସମାଜ ସେବା ବିଷୟରେ ଅନେକ କିଛି ଶିକ୍ଷା ଦେଇଥାଏ କାରଣ ଗୋଟିଏ ପରିବାରରୁ ହିଁ ସେମାନେ ଗୋଟିଏ ଶିଶୁର ଚାଲିଚଳଣି ଶ୍ରଦ୍ଧା ଭଲ ପାଇବା ପ୍ରେମ ତା'ର ବ୍ୟବହାର ଆଚାର ମୁଁ ଜାଣିପାରିଥାଏ ଯଦି ଗୋଟିଏ ପରିବାର ଗୋଟିଏ ସମାଜ ଯଦି ଭଲ ଶୃଙ୍ଖଳିତ ହେବ ତା'ହେଲେ ଗୋଟେ ପିଲାର ବ୍ୟବହାର ଚାଲିଚଳଣ ଦେଖି ସେ ଶୃଙ୍ଖଳିତ ପରିବାର ଓ ଶୃଙ୍ଖଳିତ ସମାଜରୁ ହିଁ ଆସିଛି ବୋଲି କୁହାଯାଇପାରେ ଆଉ ଧର୍ମ କଥା ଧର୍ମ ଧର୍ମ ତ ସମସ୍ତେ ଆକ୍ଷେପ କରିପାରିବେ ନାହିଁ ଏମାନଙ୍କ ପାଇଁ ତା'ର ପ୍ରେମ ଦରକାର ତା'ର ଯତ୍ନ ଦରକାର ଦରକାର ସ୍ନେହ ଦରକାର ଧର୍ମ ପାଇଁ ପ୍ରେମ ପ୍ରେମର ଆବଶ୍ୟକତା ରହିଛି କାରଣ ଗୋଟେ ଧର୍ମ ସମ୍ପର୍କରେ ଜଣଙ୍କୁ ମାନେ କୌଣସି ଟପିକ୍ରେ କହିବାକୁ ଚାହୁଁଛି ପ୍ରେମ ଦ୍ୱାରା ସମ୍ପର୍କରେ କହିଲେ ସେ ସେଇ ଧର୍ମକୁ ଆପେକ୍ଷ କରିପାରିବ ତା'ର କେୟାର୍ ନିଆଯିବ ତାକୁ ସ୍ନେହ କରାଯିବ ସେଥିପ୍ରତି ଧ୍ୟାନ ଦେବା ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ସେଥିପାଇଁ ଧର୍ମ କ୍ଷେତ୍ରରେ ପ୍ରେମ ଯତ୍ନ ଓ ସ୍ନେହର ଆବଶ୍ୟକତା ରହିଛି